ଉପଯୁକ୍ତ ସମୟ ସମୟ ତ ବଡ଼ ବଳବାନ ତାର ତ ତୁଳନା କରି ହେବନି ତେଣୁ ସମୟ ବାହାରକୁ ଯାଇ କିଛି ଗାଆଁରେ ସମୟ ଦେବା ଏବଂ ଗାଆଁର ଉନ୍ନତମୂଳକ କାର୍ଯ୍ୟ ପାଇଁ ଚେଷ୍ଟା କରିବା ନିଜେ ସମୟ ବାହାରକୁ ଯାଇ ନିଜେ ପରିଶ୍ରମ କରିବା ଏବଂ ନିଜର ସ୍ଵାସ୍ଥ୍ୟକୁ ସୁନ୍ଦର ରଖିବା ଏବଂ